ହ୍ୟାଲୋ ସାର୍ ଆପଣ ବେତନଠୁ ମେଡ଼ିକାଲ୍ରୁ କହୁଥିଲେ ମୁଁ ଖଗେଶ୍ୱର ମହାନ୍ତ ସଂସାରରୁ କହୁଥିଲି ଆପଣଙ୍କ ମେଡ଼ିକାଲ୍ରୁ ଯେଉଁ ଶହେ ଆଠ ଆମ୍ବୁଲାନ୍ସ ଆସିଥିଲା ମୋ ଭାଇ ଜଣଙ୍କ ରୋଗୀ ତାକୁ ନେବାକୁ ଏବେ କରୋନା କୋଭିଡ଼୍ନାଇଣ୍ଟିନ୍ ଟାଇମ୍ ଚାଲିଛି ପ୍ରତ୍ୟେକ ଲୋକ ମାସ୍କ୍ ବ୍ୟବହାର କରୁଛନ୍ତି ସେ ଆମ୍ବୁଲାନ୍ସ୍ ଶହେ ଆଠ ଡ୍ରାଇଭରଟିଏ ମାସ୍କ୍ ଲଗାଇନଥିଲେ ତ ଆମେ କମ୍ପ୍ଲେନ୍ କରୁଛୁ ଯେ ସେ ଆପଣଙ୍କ ମେଡ଼ିକାଲ୍ ଜଣେ ସଦସ୍ୟ ଆପଣଙ୍କ ମେଡ଼ିକାଲ୍ ଜଣେ ଲୋକ ପ୍ରତ୍ୟେକ ଲୋକ ମାସ୍କ୍ ବ୍ୟବହାର କରୁଛନ୍ତି ତ ସେ ଡ୍ରାଇଭର୍ଟି ମାସ୍କ୍ କ'ଣ ପାଇଁ ବ୍ୟବହାର କରିନଥିଲେ ଏହିପରି କରୋନା ଟାଇମ୍ ଏବେ ଯେଉଁ କୌଣସି ଲୋକ ମାସ୍କ୍ ନ ବ୍ୟବହାର କରିଲେ ତାଙ୍କୁ ସଂକ୍ରମିତ ହେବାର ବହୁତ ସମ୍ଭାବନା ଅଛି ଯେଉଁ ସେ ଡ୍ରାଇଭର୍ଟି ବିନା ମାସ୍କ୍ରେ ଆସିଥିଲେ ତ ଯେ କରୋନା କରୋନା ପେସେଣ୍ଟ୍ ହୋଇଥାନ୍ତେ କିମ୍ବା ଅନ୍ୟାନ୍ୟ କେଉଁ ପେସେଣ୍ଟ୍ ହୋଇଥାନ୍ତେ ତ ସଂକ୍ରମିତ ହୋଇ ହେବାର ବହୁତ ସମ୍ଭବନା ଅଛି ତ ମୁଁ ଆପଣଙ୍କୁ କମ୍ପ୍ଲେନ୍ କରୁଥିବାରୁ ସେ ଡ୍ରାଇଭର୍ଟିକୁ ମାସ୍କ୍ ବ୍ୟବହାର କରିବା ପାଇଁ ଜଣାନ୍ତୁ ଯେକୌଣସି ରୋଗୀକୁ ଆଣିବାକୁ ଯିବାବେଳେ କିମ୍ବା ଅନ୍ୟାନ୍ୟ ବେଳେ ମାସ୍କ୍ ବ୍ୟବହାର କରିବାକୁ କୁହନ୍ତୁ ତ ଏହି କରୋନା ଟାଇମ୍ ବେଳେ ମାସ୍କ୍ ବ୍ୟବହାର କରିବାକୁ କୁହନ୍ତୁ ତ ଘରେ ନ ବ୍ୟବହାର କରିଲେ ନାହିଁ କିଛି ନାହିଁ ତ ବାହାରକୁ ବାହାରିଲା ମାନେ ମାସ୍କ୍ ବ୍ୟବହାର କରିବାକୁ କୁହନ୍ତୁ